ପନ୍ଦର ମିନିଟ୍ ପୁର୍ବରୁ ବୁକ୍ କଲାପରେ ଆପଣ ଏବେ ଆସି ପହଁଞ୍ଚୁଛନ୍ତି ମୋର ସେପଟେ ଏୟାରପୋର୍ଟରୁ ଫ୍ଲାଇଟ୍ ପଳେଇଲାଣି ଏବେ ମୁଁ ନିରାଶ ବିକଜ୍ ମୋର ପଇସା ବି ଲସ୍ ହେଇଛି ଆଉ ମୋର ସବୁ କିଛି ଯାଇଛି ଏବେ ମୁଁ କ'ଣ କରିବି ଆପଣ ଏତେ ଲେଟ୍ ଯେଉଁ ଆସିଲେ ଭଲ ନୁହେଁ ଏମିତି ଏକରେ ଗୋଟେ ଟାଇମ୍ ଥିଲା କି ଏତିକି ମଧ୍ୟରେ ଆସିବେ ବଟ୍ ଆପଣ ସେତିକି ସମୟ ତ କ୍ରସ୍ କରିକି ଆହୁରି ଅଧଘଣ୍ଟା ଲେଟ୍ କରିଦେଲେ ଏବେ ଆପଣଙ୍କ ଲାଗି ମୋ ପଇସା ଲସ୍ ସେପଟୁ ହେଲା ପାଞ୍ଚ ହଜାର ଟଙ୍କା କ'ଣ ଗଛରେ ଫଳିଛି ଏବେ ସେତକ ଲସ୍ ହେଲା ଏବେ ଆପଣ ମୋତେ କିଛି ନାହିଁ ଆପଣ ଡ୍ରାଇଭର୍ ବାବୁ ମୋର ଦିଅନ୍ତୁ ମୋର ପଇସା ରିଟର୍ନ ନ ହେଲେ ମୋତେ ଆଉ କିଛି କରନ୍ତୁ ମୋତେ ହାପ୍ ତାର ଦିଅନ୍ତୁ ପେମେଣ୍ଟ ନ ହେଲେ ମୁଁ କ'ଣ କରିବି ଏବେ ମୋର ଯେଉଁ ପଇସାଟା ଲସ୍ ହେଲା ଆପଣ ତ ମୋତେ ଫେରେଇ ପାରିବେନି ନା ଆଉ ମୁଁ ଏବେ ଦେଖନ୍ତୁ ମୋ ସହିତ ଜମା ଯୁକ୍ତିତର୍କ ନକରିକି ମୋତେ ବେଟର୍ ମୋ ପଇସାଟା ଦେଇଦେବେ ନ ହେଲେ ଆର ମୁଁ କମ୍ପ୍ଲେନ୍ କରେଇବାକୁ ଆଉ ପଛେଇବିନି ଆପଣ ଜଲ୍ଦି ହି ମୋତେ ଆଉ ମୁଁ ସେଗୁଡ଼ାକ କିଛି ଜାଣିନି ଆପଣ ମୋତେ ମୋ ପଇସା ଆଣିକି ଦିଅନ୍ତୁ ବସ୍ ସେତିକି ମୋ ଡିମାଣ୍ଡ କି ମୋତେ ମୋ ପଇସା ନିହାତି ଦରକାର ଯଦି ପଇସା ନ ଦେଇ ପାରିବେ ଆଉ ହ ହାପ୍ ହାପ୍ରୁ ଅଧିକ ମୁଁ କାଟିପାରିବିନି ମୁଁ ଫୁଲ୍ ପଇସା ଆପଣଙ୍କୁ ଟଙ୍କାଟେ ବି ଦେବିନି ମୋତେ ଫୁଲ୍ ନୁହେଁ ହାପ୍ ଦରକାର ସୋ ପ୍ଲିଜ୍